ହ୍ୟାଲୋ ହୋଟେଲ୍ ରାଜଲକ୍ଷ୍ମୀ ମୁଁ ଆପଣଙ୍କ ହୋଟେଲ୍ରୁ ଖାଦ୍ୟ ଅର୍ଡ଼ର୍ କରିଥିଲି କିନ୍ତୁ ମୋ ଖାଦ୍ୟ ଭଲ ଅବସ୍ଥାରେ ନାହିଁ ନଷ୍ଟ ମଧ୍ୟ ହୋଇଯାଇଛି ଏବଂ ଖାଦ୍ୟ ବାସି ହୋଇଯାଇଛି ଚିକେନ୍ ତରକାରୀରୁ ବାସ୍ନା ଆସୁଛି ଏବଂ ଭାତରେ ଚୁଟି ମଧ୍ୟ ପଡ଼ିଥିଲା ମୁଁ ସବୁବେଳେ ଖାଦ୍ୟ ଅର୍ଡ଼ର୍ କରିଥାଏ କିନ୍ତୁ କେବେ ବି ଏମିତି ଆସିନି କିନ୍ତୁ ଏହି ଥର ଏମିତି କ'ଣ ପାଇଁ ହେଲା ମୁଁ ଜାଣିପାରୁନି ଖାଦ୍ୟ ପାଇଁ ମୁଁ ବହୁତ ଅସନ୍ତୋଷ ମଧ୍ୟ ଅଛି ଏବଂ ମୋ ପରିବାର ମଧ୍ୟ ବହୁତ ଦୁଃଖ ଅନୁଭବ ମଧ୍ୟ କରୁଛନ୍ତି ମୁଁ ଯେଉଁ ଖାଦ୍ୟ ଅର୍ଡ଼ର୍ କରିଥିଲି ସେହି ଖାଦ୍ୟ ପାଇଁ ମଧ୍ୟ ମୁଁ ପୂର୍ବରୁ ପଇସା ମଧ୍ୟ ଦେଇ ଦେଇଅଛି ମୁଁ ଚାଁହୁଛି କି ସେ ଖାଦ୍ୟ ଆପଣ ଆସି ନେଇ ଯାଆନ୍ତୁ ଏବଂ ଆଉ ମୋର ପଇସା ଫେରସ୍ତ କରି ଦିଅନ୍ତୁ ମୁଁ ଆଉ ଆପଣଙ୍କ ହୋଟେଲ୍ରୁ ଖାଦ୍ୟ ଅର୍ଡ଼ର୍ କରିବି ନାହିଁ